ଯଦି ଜମି ସମସ୍ୟା ଦେଖାଯାଏ ତେବେ ଆମେ ପାରସ୍ପରିକ ବୁଝାମଣା କରିବାକୁ ଚେଷ୍ଟା କରୁ ଯଦି ତା ମଧ୍ୟ ନ ହୁଏ ମୁଖିଆଙ୍କ ମାଧମରେ ସମାଧାନ କରିବାକୁ ଚେଷ୍ଟା କରୁ ଯଦି ତା ମଧ୍ୟ ନ ହୁଏ ପୋଲିସର ସାହାଯ୍ୟ ନେଇ ଆମେ ଆଇନ ଅନୁସାରେ ଯାହା ବି ଠିକ ନିଷ୍ପତ୍ତି ହେବ ଆମେ ମାନି ନଉ